ଇଣ୍ଡିଆନ୍ ଆଇଡ଼ଲ୍ ଭଳି ମ୍ୟୁଜିକ୍ ରିୟାଲିଟି ଶୋ ମୁଁ ଦେଖେ ଏହା ସୋନିମାକ୍ସରେ ଦିଏ ଏହା ଏଥିରେ ଅଂଶଗ୍ରହଣ କରିଥିବା ରିଷି ସିଂ ମୋର ଅତ୍ୟନ୍ତ ପ୍ରିୟ ଏଥିରେ ଅନେକ ଅନେକ ଛୁଆ ଅଂଶଗ୍ରହଣ କରିଥାନ୍ତି ସେମାନେ ମଧ୍ୟ ବହୁତ ଭଲ ଗୀତ ଗାଆନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ରିଷି ସିଂଙ୍କ କଣ୍ଠ ଅତି ମଧୁର ସେ ଗୀତକୁ ଅନୁଭବ କରିକି ଗାଆନ୍ତି ଏମିତି ଗାଆନ୍ତି ଯେ ତାଙ୍କ ଏକ୍ସପ୍ରେସନରୁ ହିଁ ଜଣା ପଡ଼ିଯାଏ କି ସେ ଏତେ ସୁନ୍ଦର ଗାଆନ୍ତି ଆଉ ତାଙ୍କ କଣ୍ଠ ତ ଅତି ମଧୁର ଏମିତି ଗାଆନ୍ତି ସେ ସମସ୍ତ ଜଜେସ୍ଙ୍କ ମନ କିଣି ନିଅନ୍ତି ସେ ସବୁବେଳେ ସବୁବେଳେ ଜଜେସ୍ଙ୍କ ମନ କିଣି ନିଅନ୍ତି ସେ କେବେବି ଏଲିମିନେଟ୍ ହେଇ ନାହାନ୍ତି କିମ୍ବା କେବେ ତାଙ୍କର ଖରାପ ମାର୍କିଂ ହେଇନି ସେ ଜଣେ ଭଲେ ମାନେ ବହୁତ ଭଲ ଅଂଶ ଗ୍ରହଣକାରୀ ସେ ଗାଇଥିବା ଗୀତ କେଶରୀ ଆ ଯେଉଁଟାକୁ କି ଅରଜିତ୍ ସିଂ ଗାଇଚନ୍ତି ଅରଜିତ୍ ସିଂଙ୍କ ପରି ଜଣେ ମହାନ ଗାୟକ ଯେଉଁ ଗୀତକୁ ଗାଇଛନ୍ତି ସେଇ ଗୀତକୁ ଗାଇବାର ସାହସ ସେ କରିଥିଲେ ଆଉ ସେଥିରେ ମଧ୍ୟ ସେ ବହୁତ ସୁନ୍ଦର ଭାବେ ଗାଇଥିଲେ ଏତେ ସୁନ୍ଦର ଗାଇଥିଲେ ଯେ ସେ ସମସ୍ତଙ୍କ ମନ କିଣି ନେଇଥିଲେ ତେଣୁ କରି ସିଏ ହିଁ ମୋର ସବୁଠାରୁ ପ୍ରିୟ ରିଷି ସିଂ ଇଣ୍ଡିଆନ୍ ଆଇଡ଼ଲ୍ର ଆଉ ମୁଁ ଭାବୁଛି କି ସିଏ ମଧ୍ୟ ଇଣ୍ଡିଆନ୍ ଆଇଡ଼ଲ୍ ଟ୍ୟାଗ୍ ପାଇବାର ଯୋଗ୍ୟ